ସହରା ସହର ତୁଳନାରେ ଆମ ଅଞ୍ଚଚଳରେ ସ୍ୱାସ୍ଥ୍ୟ ସେବାର ଗୁଣବତା ବହୁତ ଖରାପ ଅଛି ଉନ୍ନତ ସ୍ଵାସ୍ଥ୍ୟସେବା ପାଇବା ପାଇଁ ଆମେ ଯେତେ ଚେଷ୍ଟା କରୁଛେ ଗ୍ରାମରେ ରହି ଏ ଗ୍ରାମର ସ୍ୱାସ୍ଥ୍ୟସେବା ଗୁଡ଼ିକ ଭଲ ନୁହେଁ କାରଣ ଏଥିରେ ଉନ୍ନତ ଧରଣର ଡାକ୍ତର ଶିକ୍ଷା ପାଇକି ନାଁରେ ନାହାଁନ୍ତି ଯେଉଁ ପିଲା ଧର ଶିକ୍ଷା ପାଇଲା ଉନ୍ନତ ମାର୍ଗରେ ସେ ଯାଇ ସହର ଅଞ୍ଚଳରେ ଭଲ ଡାକ୍ତର ଖାନାରେ ସିଏ ସୁଯୋଗ ପାଇକି ତେଣୁ ଗ୍ରାମରେ କୌଣସି ଡାକ୍ତର ଭଲ ନାହାଁନ୍ତି ତେଣୁ ଏଇଠି ରୋଗ ଚିକିତ୍ସା କରିବେ କ'ଣ ଆଜ୍ଞା ଏଥିରେ କେଉଁ ଡାକ୍ତର କେମିତି ଔଷଧ ଦଉଛନ୍ତି ବେଶିବି ହେଇଯାଉଛି କି ରୋଗ ଭଲ ହେଉନାହିଁ ତେଣୁ ଆମେତ ହେଲୁ ଦିନ ମଜୁରିଆ ଲୋକ ତେଣୁ ଆମେ ଯଦି ଦୁଇଶହ ଟଙ୍କା ମଜୁରୀ ପାଇ ଆମେ ଔଷଧ ଠିକ ଭାବରେ ନ ପାଇବା ତେଣୁ ତା ତାହେଲେ ଆମର ପଇସା ବି ବେକାର ଗଲା ଆମ ରୋଗ ବି ବଢ଼ି ଚାଲିଲା ତେଣୁ ଆମେ ସବୁବେଳେ ଇଛା କରୁଛୁ ଯେ ଆମର ଯେମିତି ସୁବିଧା ହେଇକି ଆମେ ସହରାଞ୍ଚଳରେ ଯାଇ ରୋଗ ଚିକିତ୍ସା କରିବୁ ଏବଂ ଉନ୍ନତ ପ୍ରଣାଳୀରେ ପିଲାମାନଙ୍କୁ ଯତ୍ନ ନେଇକି ଆମେ ଭବିଷ୍ୟତରେ ଭଲ ମଣିଷ ହେଇ ଗାଁରେ ସ୍ଵାସ୍ଥ୍ୟ ପାଇଁ ଚେଷ୍ଟା କରିବୁ ଏବଂ ସରକାରଙ୍କୁ ଅନୁରୋଧ କରୁଛୁ ଯେ ସରକାର ଯେମିତି ସହରାଞ୍ଚଳରେ ଆମର ସ୍ୱାସ୍ଥ୍ୟ ସେବା ଦଉଛନ୍ତି ସେମିତି ଟିକେ ଗ୍ରାମାଞ୍ଚଳରେ ବି ଯଦି ସୁବିଧା ସୁଯୋଗ ମିଳନ୍ତା ତାହେଲେ ଆମର ଆମେ ବହୁତ ଉପକୃତ ହୁଅନ୍ତି ଏବଂ ଲୋକମାନେ ଗରିବ ଲୋକମାନଙ୍କର ଯିବା ଆସିବା ପାଇଁ ପଇସା ପତ୍ର ଅଭାବ ଥିବାରୁ ସେମାନେ ଯାଇପାରୁ ନାହାଁନ୍ତି ସହରାଞ୍ଚଳକୁ ତେଣୁ ଗ୍ରାମରେ ରହିକି କିଏ ଭଲ ହଉଛି ବା କିଏ ସେମିତି ବି ସ୍ୱାସ୍ଥ୍ୟ ଅଭାବରେ ମାନେ ମେଡ଼ିସିନ୍ ଅଭାବରେ ମରିବି ଯାଉଛନ୍ତି ତେଣୁ ସରକାରଙ୍କୁ ଏତିକିଟା ନିବେଦନ ଯେ ସେ ଆମକୁ ସହରାଞ୍ଚଳରେ